ଆଜ୍ଞା ମ୍ୟାମ୍ ଆସନ୍ତୁ କ'ଣ ଦେଖିବେ ଆଜ୍ଞା ଏ କଟନ୍ ଉପରେ ଦେଖିବେ ନା ଶିଫନ୍ ଉପରେ ଦେଖିବେ ଆଜ୍ଞା ଏଗୁଡ଼ା ଦେଖନ୍ତୁ ଏବେ ନୂଆ ଜଷ୍ଟ୍ ସନ୍ଧ୍ୟାବେଳେ ପ୍ୟାକ୍ ଖୋଲା ହୋଇଛି ଏବେ ଆସିଛି ପେଟି ଏବେ ଖୋଲାହୋଇଛି ଦେଖନ୍ତୁ ପିଙ୍କ୍ କଲର୍ ଅରେଞ୍ଜ୍ ରେଡ୍ ମେରୁନ୍ ଏଇଗା ଆରମ୍ଭ ତା' ମାନେ ଅଢ଼େଇ ଶହରୁ ଆରମ୍ଭ ଅଛି ତା' ପରେ ସାଢ଼େ ଚାରି ଶହ ପାଞ୍ଚ ଶହ ତା' ପରେ ଏଇଭଳିଆ କ୍ୱାଲିଟିକି ନେଇକି ରେଟ୍ ଅଛି ଆଉ ନାଲି କଲର୍ଟା ପଡ଼ିବ ଚାରି ଶହ ଟଙ୍କା ପଡ଼ିବ ସେଟା ହଁ ପୁଅ ପିଲାମାନଙ୍କର ଜିନ୍ସ୍ ଅଛି ଶର୍ଟ୍ ପ୍ୟାଣ୍ଟ୍ ଅଛି କଟନ୍ ଜିନ୍ସ୍ ଅଛି ଆଜ୍ଞା କଟନ୍ ଜିନ୍ସ୍ ଅଛି ଆଜ୍ଞା ଆଜ୍ଞା ଜିନ୍ସ୍ ଦେଖିବେ ତ ଆଜ୍ଞା ହଉ ଦେଖନ୍ତୁ ଏଇ ବ୍ଲୁ କଲର୍ର ଅଛି ବ୍ଲୁ ତା' ପରେ ଏଇଟା ମେରୁନ୍ କଲର୍ର ଗୋଟେ ଅଛି ହ୍ୱାଇଟ୍ର ଅଛି ତା' ପରେ ଏଇ ଯେଉଁ କଟା ଜିନ୍ସ୍ ଯେଉଁ ବାହାରିଛି କଟା ଜିନ୍ସ୍ ବି ଅଛି ଆପଣଙ୍କ କେଉଁ ଟାଇପ୍ର ପସନ୍ଦ ସେ ଟାଇପ୍ର ଆଗେ ଜିନ୍ସ୍ଟା ଦେଖିନିଅନ୍ତୁ ତା' ପରେ ଶାର୍ଟ୍ଟା ଦେଖିବେ ଆଉ ଆଜ୍ଞା ଧଳା ପଡ଼ିବ ଆଁ ଶାର୍ଟ୍ଟା ଶାର୍ଟ୍ ବି କେଉଁ ଟାଇପ୍ର ନେବେ ଫୁଲ୍ ନେବେ ହାଫ୍ ନେବେ ୟା ଏକ୍ସ ଏଲ୍ ଡବଲ୍ ଏକ୍ସ ଏଲ୍ କେଉଁ ଟାଇପ୍ର ନେବେ ସେଇ ଟାଇପ୍ର ରେଟ୍ ଅଛି ଆଉ ଆଜ୍ଞା ଫୁଲ୍ର ଏକ୍ସ ଏଲ୍ ଦେଖିବେ ଆଜ୍ଞା ହଉ ଦେଖନ୍ତୁ ଫୁଲ୍ର ବି ବହୁତ୍ କଲର୍ ଅଛି ପୁରା ଲାଇଟ୍ କଲର୍ ଅଛି ଡିପ୍ କଲର୍ ଅଛି ପିଙ୍କ୍ ମେରୁନ୍ ବ୍ଲୁ ସ୍କାଏ ଲାଇଟ୍ ସ୍କାଏ ଏ କଲର୍ଗୁଡ଼ା ଦେଖନ୍ତୁ କେଉଁଟା ପସନ୍ଦ ଆସୁଛି ଆପଣଙ୍କୁ ଆଜ୍ଞା ଆଉ ଆଜ୍ଞା ଆଉ ଆପଣଙ୍କ ପାଇଁ କଣ କିଛି ନେବେନି ଶାଢ଼ୀ ଏବେ ବ୍ଲାଉଜ୍ ଆଜ୍ଞା କଟନ୍ ଶାଢ଼ୀ ତ ଆଜ୍ଞା ହଉ ଦେଖନ୍ତୁ ଏଗୁଡ଼ା ଟିକେ କମ୍ ରେଞ୍ଜ୍ ଅଛି ତା' ପରେ ଏଗୁଡ଼ା ଟିକେ ଅଧିକ ରେଞ୍ଜ୍ ଅଛି ସାତ ଶହ ସାଢ଼େ ସାତ ଶହ ଭିତରେ ଆଉ ତା' ପରେ ସମ୍ୱଲପୁରୀ ବି ଅଛି ଯଦି ଆପଣ କେଉଁ ଟାଇପ୍ର ନେବେ ଡେଲି ୟୁଜ୍ ପାଇଁ ନେବେ ୟା କଷ୍ଟ୍ଲି ନେବେ ସେଇ ଟାଇପ୍ର ରେଟ୍ ଅଛି ଆଉ ଦେଖନ୍ତୁ କେଉଁ କଲର୍ଟା ନେବେ ଶାଢ଼ୀ ଆଜ୍ଞା ନାଲି ନାଲି ବ୍ଲାଉଜ୍ଟା ହଁ ହଁ ବ୍ଲାଉଜ୍ କେଉଁ ସାଇଜ୍ ଆଜ୍ଞା ଗୋଟେ ବ୍ଲାଉଜ୍ ନେବେ ଦୁଇଟା ଆଉ ଶାଢ଼ୀ ରେଡ୍ କଲର୍ର ଦରକାର ସାୟା ବି ରେଡ୍ କଲର୍ ଆଉ ସାୟା ଶାଢ଼ୀ ବ୍ଲାଉଜ୍ ଆଉ ଝିଅ ପାଇଁ ସେ କୁର୍ତ୍ତୀ ଆଉ ଆପଣଙ୍କର ପୁଅଙ୍କ ପାଇଁ ଆଉ ଆଉ କ'ଣ ଦେଖିବେ ହଜ୍ବ୍ୟାଣ୍ଡ୍ଙ୍କ ପାଇଁ ତା' ମାନେ ଜିନ୍ସ୍ ହଜ୍ବ୍ୟାଣ୍ଡ୍ଙ୍କ ପାଇଁ ଜିନ୍ସ୍ ଆଉ ତାଙ୍କ ସାଇଜ୍ କେତେ ଅଣ୍ଟା ସାଇଜ୍ ଆଜ୍ଞା ହଉ ଦେଖନ୍ତୁ ଏଇଟା ଗୋଟେ ଅଛି ତା' ମାନେ ଭଲ ଆସୁଛି ବ୍ଲୁ କଲ୍ର୍ଟା ଅଛି ତା' ପରେ ମ୍ୟାଜେଣ୍ଟା କଲର୍ଟା ଅଛି ଏଇଟା ଆଉ ଗୋଟେ ଅଛି ତା' ପରେ ଡିପ୍ ବ୍ରାଉନ୍ କଲର୍ଟା ଗୋଟେ ଅଛି ଆଉ ଗୋଟେ ମାଟିଆ କଲର୍ ଅଛି କଟନ୍ ଜିନ୍ସଟା ଅଛି ହ୍ୱାଇଟ୍ କଲର୍ ଅଛି ଏଇଟା ବି ସେମିତି ଚିରା ଆସୁଛି ତା' ପରେ ଆ ଆଜ୍ଞା ଆଉ ମ୍ୟାମ୍ ଶାର୍ଟ୍ ଆଉ ବ୍ୟାନିୟାନ୍ ଟି ଶାର୍ଟ୍ ହଁ ହଁ ଆଉ ଆଉ ମ୍ୟାମ୍ ଆଉ କିଛି ଆଉ ଝିଅ ପାଇଁ କୁର୍ତ୍ତୀଟା ନେଲେ ଆଉ ଗୋଟେ ଲେଗିଂସ୍ ଲେଗିଂସ୍ ଗୋଟେ ଲେଗିଂସ୍ ଆଜ୍ଞା ଲେଗିଂସ୍ ଗୋଟେ ନେଉନାହାନ୍ତି କୁର୍ତ୍ତୀଟା ଖାଲି କୁର୍ତ୍ତୀ କେମିତି ଲେଗିଂସ୍ ଗୋଟେ ନେଇନିଅନ୍ତୁ ଲେଗିଂସ୍ ବି ଏବେ ସୁବିଧା ଅଛି ଦୁଇ ଶହ ଟଙ୍କା ଲେଖା ଅଛି ଆଉ ଆଜ୍ଞା ରେଡ୍ କଲର୍ ହଁ ବ୍ଲାକ୍ କଲର୍ ଅଛି ଅଛି ଆଜ୍ଞା ଲେଗିଂସ୍ଟା ଦୁଇ ଶହ ଟଙ୍କା ପଡ଼ିବ ହୁଁ ହୁଁ ଦେଖିକି କାଉଣ୍ଟର୍କୁ ଯିବେ ଆପଣ କାଉଣ୍ଟର୍ରେ ସାର୍ ବସିଛନ୍ତି ସେଠି ସେ ଆମ ଏବେ ଡିସ୍କାଉଣ୍ଟ୍ ଚାଲିଛି ଶିବରାତ୍ରୀ ପାଇଁ ସେ ଡିସକାଉଣ୍ଟ୍ କରିକି ଆପଣଙ୍କୁ ବିଲ୍ଟା ଜଣାଇଦେବେ କେତେ ହେଉଛି ଆଉ ଆପଣ କାଉଣ୍ଟର୍କୁ ଯାଆନ୍ତୁ ଏମିତି ଆସୁଥିବେ ମ୍ୟାମ୍ ଆଜ୍ଞା